ଆପଣ କ'ଣ ଏମିତି ବସ ଚଲାଉଛନ୍ତି ହମ୍ପସ ଫମ୍ପସ କାଟୁଛନ୍ତି ସଡନ ବ୍ରେକ ମାରୁଛନ୍ତି ଏମିତି କ'ଣ ଗାଡ଼ି ଚଲାଉଛନ୍ତି ନାହିଁ କ'ଣ ମୁଁ ଆଉ ବସିଛି କ'ଣ ଓଲା ଜାଣିପାରୁନାହିଁ ଆଉ କ'ଣ ଗାଡ଼ି ଯାତ୍ରୀ ବସିଛନ୍ତି ଯାତ୍ରୀ ବସିଛନ୍ତି ଆପଣ ନାହିଁ ଯାତ୍ରୀ ବସିଛନ୍ତି ଆପଣ ପଚାରୁନାହାନ୍ତି ତା'ହେଲେ କେମିତି ଗାଡ଼ି ଚଲାଉଛନ୍ତି ଆପଣ ପଚାରନ୍ତୁ ଅସୁବିଧା ହେଉନି କ'ଣ ଯାତ୍ରୀ ମାହାଳିଆ କହୁଛନ୍ତି ହଁ ହମ୍ପସରେ ଯେମିତି ଡେଇଁବା କଥା ସେମିତି ଯେମିତି ଡ଼ିଆଁଇବା କଥା ସେମିତି ଡିଆଁଇବେ ନା ଡାଉଁ କିନା ଡିଆଁଇବେ ଲୋକମାନଙ୍କର ଲୋକମାନଙ୍କର ଲୋକମାନେ ମାଡ଼ ହେଉଛନ୍ତି ସିଟରେ ସେଇ ନାହିଁ କ'ଣ ମ ଆପଣ ଭଲକି ଦେଖନ୍ତୁ ଯାତ୍ରୀମାନଙ୍କୁ ପଚାରନ୍ତୁ ସଡନ ବ୍ରେକ ମାରୁଛନ୍ତି ସଡନ ବ୍ରେକ ଦେଉଛନ୍ତି

ଆରେ ମୁଁ ସେଇଟା ବୁଝିପାରୁଛି ତଥାପି ତଥାପି କଣ୍ଟ୍ରୋଲ ବାହାରେ ଟିକେ ରହିବାର ମୁଁ କଣ୍ଟ୍ରୋଲ ବାହାରେ ମୁଁ କଣ୍ଟ୍ରୋଲ ବାହାରେ ରହିବାରୁ ମୁଁ ସିନା କହୁଛି ନହେଲେ ମୁଁ କ'ଣ ଜାଣିନି ଆଉ କଣ୍ଟ୍ରୋଲ ବାହାରେ ରହିବାରୁ ସିନା ମୁଁ ଆପଣଙ୍କୁ ଜଣାଉଛି ଆପଣ ଟିକେ ସିନ୍ସିୟର୍ଲି ଚଲାନ୍ତୁ ଗାଡ଼ି ଏମିତି ଯଦି ଆପଣ ଯୁକ୍ତି ତର୍କ କରିବେ ଆଉ ଆପଣଙ୍କୁ କ'ଣ କହିବୁ ବସୁଛୁ ତ ଆମେ ଗାଡ଼ିରେ ନାଇ ଭାଇ ଯୁକ୍ତି ତର୍କ ନାଁ ଆଉ କ'ଣ କହିବି ଏଇ କଥା ତ ଆପଣଙ୍କୁ ଜଣାଉଛି ଆଉ ଆପଣ ଟିକେ ସିନ୍ସିୟର୍ଲି ଗାଡ଼ି ଚଲାନ୍ତୁ ବୋଲି ଆଉ ନାହିଁ ନାହିଁ ସେମିତି ଅସୁବିଧା ହେବାରୁ ଆମେ ଆପଣଙ୍କୁ ଜଣାଉଛୁ ନା ଆଉ ଠିକ ସେଇ ଅନୁସାରେ ଆପଣ ଟିକେ ସତର୍କ ରୁହନ୍ତୁ ଆଉ ଆଉ ଆଜ୍ଞା ଆଉ ଆପଣ ଆଉ କ'ଣ କହୁଛନ୍ତି କେତେଟା ସମୟରେ ପହଁଞ୍ଚିବ ଗାଡ଼ି ଯାଇକି ଭୁବନେଶ୍ୱରରେ ଏଗାରଟା ଆଉ ରିଟର୍ଣ୍ଣ କରିବ କେତେବେଳେ ମାଷ୍ଟର କ୍ୟାଣ୍ଟିନ ମାଷ୍ଟର କ୍ୟାଣ୍ଟିନ କେତେଟାରେ ପାସ କରୁଛି ହଁ ନାହିଁ

ଆପଣ ତା'ହେଲେ ଜାଣିନାହାନ୍ତି ଠିକ ଟାଇମରେ ଗାଡ଼ିଟା ଲାଗେ କେତେ କେତେଟାରୁ କେତେଟା କେତେଟାରୁ କେତେଟାରେ ଗାଡ଼ି ଲାଗେ ବୋଲି ଆମର ତ ଏଇଠୁ ଆମର ଏଇଠୁ ଚନ୍ଦନ ବସ ଯାଉଛି ପାଞ୍ଚଟା ପଞ୍ଚଚାଳିଶରୁ ଯାଇକି ପହଞ୍ଚୁଛି ସେ ନଅଟାରେ ସିଏ ଟାଇମ ଗୋଟିଏ ଆପଣ କେମିତି ଜାଣିପାରୁନାହାନ୍ତି

ଦିନେ ଦିନେ ଦଶଟା ବାଇଚାନ୍ସ ଅସୁବିଧା ହୋଇପାରିଥାଏ ତଥାପି ଗୋଟିଏ ଟାଇମ ସିନା ଦିନେ ଦିନେ ଅସୁବିଧା ଅସୁବିଧା

ଆପଣ ଆପଣ କେତେଦିନ ହେଲା ଗାଡ଼ିରେ ଚଢ଼ିଲେ ଦଶ ବର୍ଷ ହେଲା ଚେଞ୍ଜ ଚାଞ୍ଜ କିଛି ଓନର ଚେଞ୍ଜ ଚାଞ୍ଜ କରୁନାହାନ୍ତି କିଛି ଚେଞ୍ଜ ଚାଞ୍ଜ କିଛି ନାହିଁ ହଁ ତା'ହେଲେ ଆମେ କହୁଛୁ ଆଉ କୌଣସି ମାଲିକ କହନ୍ତି ନାହିଁ କିନ୍ତୁ ଯାତ୍ରୀମାନେ ସୁବିଧା ଅସୁବିଧା ହେଲେ କୁହନ୍ତି ହଁ

ହେଉ ହେଉ ରହ